ଦୌଡ଼ା ଦୌଡ଼ି ଏମିତି ଗୋଟେ ଏକ୍ସର୍ସାଇଜ୍ ଥାଏ ଯେ ଯେଥିଦ୍ୱାରା ପିଲାମାନଙ୍କୁ ଦୌଡ଼ିଲେ ଆକ୍ଟିଭ୍ କରାଇଥାଏ

ହାର୍ଟଲି ଷ୍ଟ୍ରଙ୍ଗ କରାଇ ଥାଏ ଏବଂ ପିଲାମାନଙ୍କ ଶରୀର ସବୁବେଳେ ହେଲ୍ଦି ବି ରୁହେ ପିଲାମାନେ ଦୌଡ଼ିବା ଦ୍ୱାରା ତାଙ୍କ ଭିତରେ ଏନର୍ଜେଟିକ୍ ଫିଲ୍ ମଧ୍ୟ ହୁଏ ଏବଂ ସେ ଦୌଡ଼ିବା ଦ୍ୱାରା ଯେମିତି ହାଡ଼ ଷ୍ଟ୍ରଙ୍ଗ ରୁହେ ଦିମାଗ ତେଜ ରୁହେ ଆଉ ଏମିତିକି ଲୁଜର୍ ହୁଅନ୍ତିନି ସେ ଏନି ଟାଇମ୍ ନିଜକୁ ଫୁର୍ତ୍ତି ମଧ୍ୟ ଫିଲ୍ କରନ୍ତି ଏଥିପାଇଁ ପିଲାମାନଙ୍କୁ ଦୌଡ଼ିବାର ଆବଶ୍ୟକତା ଥାଏ